ହଁ ଆଠ୍ ବରଷ୍ ଅଛେ ହଁ ବିକ୍ରି ପନ୍ଦ୍ର ହଜାର୍ରୁ କୁଡ଼େ ହଜାର୍ ଯାକେ ହେସି ହଁ ଖାନା ତ ଭଲ୍ ହିସାବରେ ଦିଆ ହେସି ବୋଲି ଲୋକ୍ମାନେ ଆସୁଛନ୍ ହଁ ସବୁ ନିଟ୍ ଏଣ୍ଡ୍ କ୍ଲିନ୍ ରହେସି ବଲି ତାର୍ମାନେ ବ୍ୟବହାର୍ ସବୁ ଦେଖିକରି ହେତେ ସେଲ୍ ହେଇପାରୁଛେ ହଁ ନାଇଁ ସେଥିର୍ଲାଗି ତ ପିଲାମାନେ ବି ଦେଖା ହେଇଛେ ସବୁ ସଫା ସୁଫି ରଖ୍ବାର୍ଲାଗି ବି ସବୁ ଢାପି ଢୁପା କରି ରଖାହେସି ନାଇଁ ନାଇଁ ବାସିଟା କାଁ କରି ଲୋକ୍କେ ଦେବ ବାସିଟା ଦେଲେ ଲୋକ୍ମାନେ ଆଉ ଆଏତେ କେଁ ହଁ ହେଟା ଜାନିଚେଁ ମୁଇଁ ଲାଇସେନ୍ସ ମୁଇଁ ପଠେଇଦେମି ଯେ ମୁଇଁ ପଠେଇଦେମି ହ୍ୱାଟ୍ସ୍ଅପ୍ କରିଦେମି ହଁ ଠିକ୍ ଅଛେ ଆସ୍ବେ ମୋର୍ ଦୁକାନ୍ନିକେ ଆଉ ମୁଇଁ ଦେଖାମି ହଁ କେତେବେଲେ ଏବେ ଯେତେବେଲେ ଆସ୍ବେ ମୁଇଁ ଦେଖେଇଦେମି ଲାଇସେନ୍ସ ଆଉ ଦୁକାନ୍ ବି ଦେଖିକରି ଯିବେ ସଫା ସୁଫା କାଁ କାଣା ସବୁ ଠିକ୍ ଠିକ୍ ଅଛେ ଆପଣ୍ ଯେତେବେଲେ କଥା ଲାଗିସାର୍ବେ ସେତେବେଲେ ଆସ୍ଲେ ମୁଇଁ ଆପଣ୍କୁ ଦେଖେଇଦେମି ସମ୍ମାନ୍ ପତର୍ ଦିଆହଉଚେ ବୋଲି ସବୁ କିଛି ସେଲ୍ ହେଇପାରୁଛେ ନାଇଁହେଲେ ଦୁକାନ୍କେ କିହେ ନି ଆଏତେ ହଁ ସବୁ କିଛି ଠିକ୍ ପ୍ରାଇସ୍ ଠିକ୍ ଲାଗୁଚେ ବୋଲି ଲୋକ୍ମାନେ ବି ଆଉଛନ୍ ବ୍ୟବହାର୍ ପାତି ସବୁ ଦେଖିକରି ଖାନା ପିନା କରି କରି ଯାଉଛନ୍ ହଁ ସେଥି ଭଲ୍ ଖାନାମାନେ ଭଲ୍ ଟେଷ୍ଟ୍ ଲାଗୁଚେ ବଲି ତ ଗ୍ରାହକ୍ମାନେ ବି ଆସୁଚନ୍ ଖାଇ ନାଇଁହେଲେ କାହିଁ ଆଏତେ ସେମାନଙ୍କୁ ଯଦି ସୁଇଟେବୁଲ୍ ନେଇଁ ଲାଗ୍ଲେ ଆଉ ଦୁକାନ୍କେ ଆସ୍ବେ କେଁ ହଁ ଠିକ୍ ଅଛେ ଆସ୍ବେ ଇଆଡ଼୍କେ ଦୁକାନ୍ ଆଡ଼େ ଆସ୍ବେ ହଁ ନାଇଁ ଗ୍ରାହକମାନ୍ଙ୍କର୍ ଲାଗି ତ ସବୁ କିଛି ସୁବିଧା କରାହଉଛେ ଗ୍ରାହାକମାନେ ହେଲେ ହଁ ନାଇଁ ନାଇଁ ସେନ୍ତା ନି ହୁଏ ସେନ୍ତା ହେଲେ ଆଉ ଆଏତେ କେଁ ଖାନା ପିନା ଭଲ୍ ହଉଛେ ବୋଲି ସମସ୍ତେ ଆସୁଛନ୍ ବି ହଁ ସିଓର୍ ସବୁ ଅଛେ ଠିକ୍ ଠିକ୍ ଅଛେ ରଖୁଚେଁ